ଏକ ଏକ ଦୁଇ ହଜାର ବାଇଶି ଏକ ଏକ ଦୁଇ ହଜାର ତେଇଶି ଏକ ଦୁଇ ଦୁଇ ହଜାର ଚବିଶି ଏକ ଏକ ଦୁଇ ହଜାର ପଚିଶି ଏକ ଏକ ଦୁଇ ହଜାର ଛବିଶି